ଖୋଲା ପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବାର କିଛି ଉପାୟ ହେଉଛି ଟ୍ୟୁବ୍ରେ ପାଣି ପୁରେଇକି ନେଇକି ଟ୍ୟୁବ୍ ଟ୍ୟୁବ୍କୁ ନିଜ କାଖ ତଳେ ପୁରେଇକି ଗଲେ କିଛି ବି ହେଇପାରିବ ନାହିଁ ଏବଂ ଆଖିର ସୁରକ୍ଷିତ ପାଇଁ ୱାଟରପ୍ରୁଫ୍ ଚଷମା ପିନ୍ଧିବା ଜରୁରୀ ଏବଂ ରେନ୍ ଯେଉଁ ଆମର ପାଣିରୁ ସୁରକ୍ଷିତ ପାଇଁ ଯେଉଁ ଜ୍ୟାକେଟ୍ ମିଳୁଛିି ସେଇଟା ମଧ୍ୟ ଆମେ ବ୍ୟବହାର କରିପାରିବା ଏବଂ ଆଖିର ସୁରକ୍ଷିତ ପାଇଁ ଚଷମା ମଧ୍ୟ ଲଗେଇ ପାରିବା ବଡ଼ ବଡ଼ ଜଳାଶୟରେ ପ୍ରତିବନ୍ଧ ରହିଛି ଖସଡ଼ା ପଥର ବା ଶୈବାଳ ପାଣିର ଦୃଢ଼ ପ୍ରବାହ ଇତ୍ୟାଦି ସେଥିରୁ ସୁରକ୍ଷିତ ରହିବା ପାଇଁ ଆମକୁ ମୁଣ୍ଡରେ ହେଲମେଟ୍ ମଧ୍ୟ ପିନ୍ଧିବାକୁ ପଡ଼ିବ ଆଉ ପାଣି ଯେଉଁ ୱାଟର ପାଇଁ ଆଖିର ସୁରକ୍ଷା ପାଇଁ ଚାଷମା ଲଗେଇବାକୁ ପଡ଼ିବ ଓ ୱାଟର ଜ୍ୟାକେଟ୍ ମଧ୍ୟ ପିନ୍ଧିବାକୁ ପଡ଼ିବ ସେ ଏ ଏସବୁଥିରୁ ଆମେ ନିଜକୁ ରକ୍ଷା କରିପାରିବା ଏସବୁ କଲେ ଆମେ ନିଜକୁ ପାଣି ଯେଉଁ ପହଁରିବାରେ ଜଳାଶୟରେ ପହଁରିବା ସମୟରେ ନିଜକୁ ସୁରକ୍ଷିତ ରହିପାରିବା ବା ରଖିପାରିବା ନିଜକୁ ସୁରକ୍ଷିତ ରଖିପାରିବା ଖସଡ଼ା ପଥରରେ ନିଜକୁ ସୁରକ୍ଷା ଦେବା ପାଇଁ ଜ୍ୟାକେଟ୍ ଏବଂ ମୁଣ୍ଡରେ ହେଲମେଟ୍ ପିନ୍ଧି ପିନ୍ଧିବା

ହେଲମେଟ୍ ମଧ୍ୟ ଲଗେଇ ପାରିବା ଏବଂ ସିକ୍ୟୁରିଟି ଜ୍ୟାକେଟ୍ ପିନ୍ଧି ପାରିିବା ପ୍ରାଇଭେସ୍ ନିଜ ସୁରକ୍ଷିତ ପାଇଁ ନିଜ ଦେହର ସୁରକ୍ଷା ପାଇଁ ପିନ୍ଧିପାରିବା ଏ ଏସବୁ କରିକି ଆମେ ନିଜକୁ ସୁରକ୍ଷିତ ରଖିପାରିବା ନିଜକୁ ସୁରକ୍ଷା ଦେଇପାରିବା ପାଣି ପାଣି ମଧ୍ୟରେ ଖୋଲା ପାଣିରେ ପହଁରିବା ସମୟରେ